ହ୍ୟାଲୋ ହଁ କିଏ କହୁଥିଲେ ହଁ ହଁ ମୁଁ କଲ୍ୟାଣୀ କହୁଥିଲି ରିସେପସନ୍ରୁ ଆମର ହୋଟେଲ ତ ଏ ସି ରୁମ୍ ହଜାର ଟଙ୍କା ଆଉ ନନ୍ ଏ ସି ଆଠଶହ ଟଙ୍କା ହେଲା ଆଉ ଏଇଟା ଟୁଏଲଭ୍ ଆୱାରସ୍ ଟ୍ୱୋଣ୍ଟି ଫୋର୍ ଆୱାରସ୍ ଚେକ୍ ଆଉଟ୍ ଟାଇମ୍ ତା' ପରେ ଆପଣଙ୍କର ପାର୍କିଂ ପ୍ଲେସ୍ ଅଛି ଆଉ ଆମର ହୋଟେଲ ବଏ ମାନେ ଫୁଡ଼୍ ମଧ୍ୟ ସର୍ଭିଂ କରୁଛନ୍ତି ରୁମ୍ରେ ଆଉ ପାଣି ଅଛି ଆକ୍ୱାଗାର୍ଡ଼୍ ପାଣି ବି ଅଛି ଆଉ ଆପଣଙ୍କର କ'ଣ ଦରକାର କି

ଆପଣ ଯେତେ ଜଣ ରହିବେ ଆଧାର କାର୍ଡ଼ ନିହାତି ଦରକାର ଆଉ ଆପଣ ଆସିଲା ପୂର୍ବରୁ ମୋତେ ଟିକିଏ ଇନଫର୍ମ୍ କରିବେ ଆଉ ଆପଣଙ୍କର ଯେଉଁ ଦିନର ପେମେଣ୍ଟ୍ଟା ସେଇଦିନ ସନ୍ଧ୍ୟାବେଳେ ଆମକୁ ଦେଇଦେବା ଦରକାର ଆପଣ କେତେ ଦିନ ରହିବେ କି ଆଚ୍ଛା ଆଚ୍ଛା ତା'ହେଲେ ଚଳିବ ଆପଣ କିଛି ଆଡ଼ଭାନ୍ସ ଦେଇଦେବେ ନା ଆମର ଖାଦ୍ୟ ତଳେ ହେଉଛି ରେଷ୍ଟୁରାଣ୍ଟଟା ଅଛି ସେଇଠୁ ଖାଇପାରିବେ ଡାଇରେକ୍ଟ ନ ହେଲେ ଆମର ଯେଉଁ ହୋଟେଲ ବଏ ମାନେ ଅଛନ୍ତି ତାଙ୍କୁ ଅର୍ଡ଼ର୍ ଦେଇଦେଲେ ସିଏ ଆଣିକି ରୁମ୍ରେ ଆପଣଙ୍କୁ ଦେଇଦେବେ କିନ୍ତୁ ଆପଣ ଦୁଇ ଘଣ୍ଟା ପୂର୍ବରୁ ଅର୍ଡ଼ର୍ଟା ଦେବେ ସେଇଟା ଦେଇ ଦେଇ ହେଇଯିବ ଦଶ ମିନିଟ୍ ଭିତରେ ଦେଇ ହେଇଯିବ ସେ ସବୁ ଦଶ ମିନିଟ୍ ଭିତରେ ଦେଇହେବ କେତେ ଜଣ କ୍ଲାଏଣ୍ଟ୍ ଆସିବେ ସବୁଦିନ ବେଶି ଗହଳି ହେବ କି ଓହୋ ସେ ବସିବେ କେଉଁଠି ସବୁ ଆଚ୍ଛା ସେମିତି ହେଲେ ଚଳିବ ଏକାଥରକେ ଦଶ ବାର ଜଣ ହେଲେ ରୁମ୍ରେ ଓଭରଲୋଡ଼୍ ହେଇଯିବ ନା

ଆଚ୍ଛା ଆଚ୍ଛା ଠିକ୍ ଅଛି ଆପଣ ଚେକ୍ ଆଉଟ୍ ଆପଣ ଚବିଶ ଘଣ୍ଟା ଯେତେବେଳେ ଆପଣ ବୁକିଂ କରିବେ ତାର ଚବିଶ ଘଣ୍ଟା ହେଉଛି ଚେକ୍ ଆଉଟ୍ ଟାଇମ୍ ବୋଥ୍ ଦୁଇଟା ଯାକ ଅଛି କ୍ୟାସ୍ ଅଛି ପେମେଣ୍ଟ୍ କାଉଣ୍ଟର୍ରେ ଦେଇପାରିବେ ନ ହେଲେ ଅନଲାଇନରେ ଆପଣ ଗୁଗୁଲ୍ ପେ ଫୋନ୍ ପେରେ ମଧ୍ୟ ଦେଇପାରିବେ ପଇସା ଆଉ କିଛି ବୁଝିବାକୁ ଚାହୁଁଛନ୍ତି କି ଏକ ତାରିଖରୁ ଆପଣଙ୍କ ଦରକାର ତ ଦୁଇଟା ରୁମ୍ ଗୋଟାଏ ରୁମ୍ ତ ଆଚ୍ଛା ଠିକ୍ ଅଛି ଆମେ ଏକ ତାରିଖ ଦିନ ଦେଇଦେବୁ ଗୋଟେ ରୁମ୍ ଆଉ ଆଚ୍ଛା ଆଚ୍ଛା ହଉ ଧନ୍ୟବାଦ